ଆମ ଗ୍ରାମର ତଳିଆ ଅଞ୍ଚଳ ମାନଙ୍କରେ କୌଣସି ପ୍ରକାରର ଖେଳର ସୁବିଧା ସୁଯୋଗ ନଥାଏ ଏବଂ ତଳିଆ ଅଞ୍ଚଳ ମାନଙ୍କର ଲୋକମାନେ ଖେଳକୁ ଅତି ଭଲ ପାଉଥିଲେ ମଧ୍ୟ ସେମାନେ ଖେଳିବା ପାଇଁ ସୁଯୋଗ ପାଉନଥାନ୍ତି ଏବଂ ଖେଳ ଦେଖିବାର ମଧ୍ୟ ସୁଯୋଗ ପାଇ ନଥାଏ ଏବଂ ଦୁର୍ଗମ ଅଞ୍ଚଳର କିମ୍ବା ତଳିଆ ଅଞ୍ଚଳ ଲୋକମାନେ ବହୁତ ଦୂରରେ ଯାଇ ଖେଳ ହେଲେ ସେମାନେ ଖେଳ ଦେଖିଥାନ୍ତି ଏବଂ ଖେଳରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି ସେଥିପାଇଁ ସରକାର ଯଦି ତଳିଆ ଅଞ୍ଚଳ ଲୋକମାନଙ୍କ ପାଇଁ ଖେଳର ସୁବିଧା ସୁଯୋଗ କରନ୍ତା କିମ୍ବା ଖେଳ ପଡ଼ିଆ ଏବଂ ସ୍କୁଲମାନଙ୍କରେ ଖେଳିବାର ସୁବିଧା ସୁଯୋଗ ରଖନ୍ତେ ତା'ହେଲେ ଲୋକମାନେ ବହୁତ୍ ଉପକୃତ ହେଇଥାନ୍ତେ ଏବଂ ତଳିଆ ଅଞ୍ଚଳର ଲୋକମାନେ ଆଗକୁ ଯାଇ ସେମାନେ ତାଙ୍କ ଗ୍ରାମର କିଛି ଉନ୍ନତି ମଧ୍ୟ କରିଥାନ୍ତେ ଏହି ଚାପମୁକ୍ତ ହୋଇ ସେମାନେ ଗ୍ରାମ ଗୁଡ଼ିକରେ ଯାଇ ସେମାନେ ଖେଳରେ ଅଂଶଗ୍ରହଣ ମଧ୍ୟ କରିଥାନ୍ତି